କିଏ କହୁଥିଲେ ଚିକେନ୍ ଚିକେ ଚିକେନ୍ ନବା ପାଇଁ ଚାହୁଁଛୁ ଆଉ ମାନେ ଚିକେନଟା କେମିତି କ'ଣ ମାନେ ଚିକେନ ମସଲା ଉପରେ ଆମେ ନବାକୁ ଚାହୁଁଛୁ ଚିକେନଟା କେତେ ରେଟ୍ ଅଛି ଆଉ କେମିତି କ'ଣ ମାନେ ତାର

ଏତେ କଣ ରେଟ୍ କରିଛନ୍ତି ଚିକେନ ଗୁଡ଼ା ନାଁ ଏବେ ରେଟ୍ ଅଛି ଚିକେନ ଆମେ କୋଡ଼ିଏ ପଚିଶ ଜଣ ଯିବୁ ଆମର ଚିକେନ ମସଲା ଦରକାର ସେଇଟା ଆମ ଯିବୁ ଦୁଇଟାରେ ଯିବୁ କାଲି ଯିବୁ ଦିନ ଦିଟା ବେଳକୁ ଆଉ ପଚିଶ ଜଣଙ୍କ ଭଳିଆ ମାନେ ଆମର ଅର୍ଡ଼ର ହେଇଥିବ ଚିକେନ ମସଲା ରଖିଥିବେ ଆଉ ସାଧା ଉପରେ ଆଉ କଣ ଥିବ ଆଉ ଚିକେନଟା ମସଲାଟା ଖାଲି ହଁ ସେଇ ସାଧା ସେଇ ସାଧା

ହଉ